ଯାଜପୁରର ପୂର୍ବତନ ନାମ ଯଜ୍ଞପୁର ଥିଲା ଯାଜପୁର ଜିଲ୍ଲାର ବହୁତ ଗୁଡ଼ିଏ ପୌରାଣିକ ସ୍ଥାନ ଅଛି ତା ମଧ୍ୟରୁ ଯାଜପୁର ଜିଲ୍ଲା ମଧ୍ୟରୁ ଶଙ୍ଖଚିଲ୍ଲା ଗ୍ରାମ ସ୍ୱତନ୍ତ୍ର ନିଆରା ଗ୍ରାମ ଶଙ୍ଖଚିଲ୍ଲାରେ ଥିବା ମାଁ ହିଙ୍ଗୁଳା ଆବିର୍ଭାବର କଥା ମୁଁ ଟିକିଏ କହିବାକୁ ଚାହୁଁଛି ମାଁ ହିଙ୍ଗୁଳା ନିଜେ ଆସିଛନ୍ତି ତାଳଚେରରୁ ବଳଦ ଲାଙ୍ଗୁଡ଼ରେ ଆସି ଶଙ୍ଖଚିଲ୍ଲାରେ ପହଁଛିଲେ ଶଙ୍ଖଚିଲ୍ଲାରେ ଆବିର୍ଭାବ ହେଇ ବହୁତ ଦିନ ରହିଲେ ଗୋଟିଏ ଛୋଟିଆ ବରଗଛ ମୂଳେ ସେଠୁ ବହୁତ ଲୋକଙ୍କୁ ସ୍ୱପ୍ନାଥ କଲେ ମୋତେ ଥଇଥାନ କରିବା ପାଇଁ କୌଣସି ଲୋକ ଶୁଣିଲେ ନାହିଁ କିଛି ଦିନ ମଧ୍ୟରେ ଶଙ୍ଖଚିଲ୍ଲା ଗ୍ରାମରେ ହୁତୁହୁତୁକି ନିଆଁ ଖାଲି ଚାଲିଲା ଲୋକ ହାଉଯାଉ ହେଇକି ଦୌଡ଼ାଦୌଡ଼ି କରି କ'ଣ ହେଇଛି କ'ଣ ହେଇଛି ବୋଲି କହି ହାଇବିସ ହେଲେ ତାପରେ କିଛି ଦିନ ପରେ ମାଁ ନିଜେ କାଳିସୀ ଲାଗି ସିଏ ନିଜକୁ ନିଜେ କହିଲେ ଯେ ମୁଁ ହିଙ୍ଗୁଳା ମାଁ ଆସିଛି ମୋତେ ଥଇଥାନକର ନଚେତ୍ ଏ ଶଙ୍ଖଚିଲ୍ଲା ଆଉ ରହିବ ନାହିଁ ସେଇଦିନଠାରୁ ମାଁଙ୍କୁ ଶଙ୍ଖଚିଲ୍ଲାରେ ସ୍ଥାନ ଦେଲେ ପ୍ରତ୍ୟେକ ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନ ତାଙ୍କର ପୂଜା ପାଆନ୍ତି ଆଉ ଓଡ଼ିଶାର ପ୍ରାୟତଃ ସବୁ ଲୋକ ଆସି ପହଁଞ୍ଚି ସେ ଯାତ୍ରାକୁ ଉପଭୋଗ କରନ୍ତି ଯାତ୍ରାକୁ ବି ଦେଖନ୍ତି ଶହ ଶହ ହଜାର ହଜାର ଭକ୍ତ ଆସି ଯଜ୍ଞରେ ବି ଯୋଗଦାନ ଦିଅନ୍ତି